ହଁ ହଁ କେଉଁଠୁ କହୁଥିଲେ ହଁ କୁଆଡ଼େ ଯିବେ ହଁ ହଁ

ହଁ ହଁ କେତେ ଜଣ ଯିବେ ହଁ ସାତ ଆଠ ଜଣ ଯିବେ

ଯାହା ହେଲେ ପୁରୀ ପୁରୀ ନୟାଗଡ଼ରୁ ପୁରୀ ତ ଯାହା ହେଲେ ଅଶୀ ନବେ କିଲୋମିଟର୍ ହୋଇଯିବ ଆଉ କିଲୋମିଟର୍କୁ ବାର ଟଙ୍କା ହିସାବରେ ଯାହା ହେଲେ ହେଲେ ହଜାର ଟଙ୍କା ପାଖାପାଖି ଦେବାକୁ ପଡ଼ିବ ଆଉ ଆଉ ରହିଲେ ଭଡ଼ା ଫଡା ଯାହା ଆଉ ଯାହା ହେଲେ ଭଡ଼ାଟା ପାଞ୍ଚଶହ ଟଙ୍କା

ହଁ ଦିନଯାକ ରହିବାକୁ ପଡ଼ିବ ସକାଳୁ ଗଲେ ଦିନଯାକ ରହିଲେ ଯାହା ହେଲେ ତେଲ ପଡ଼ିଯିବ ଯାହା ହେଲେ ସେ ସାଢେ ତିନି ହଜାର ପାଖାପାଖି ଦେବାକୁ ପଡ଼ିବ ତିନି ହଜାର ସାଢେ ତିନି ହଜାର ଦେବ ଆଉ ହଁ କିଲୋମିଟର୍ ଦେଖ ଆଉ ଭାଇ ଯିବେ ତ ଯେହେତୁ ଗୋଟେ ଡ୍ରାଇଭର୍ଟେ ଯିବ ଦିନଯାକ ରହିବ ତା'ର ସେ ମଜୁରିଟା ନେବ ନାଁ ନାହିଁ ଦଶ ବାର ଘଣ୍ଟା ରହିବ ଟଙ୍କା ହଜାରେ ମଜୁରୀ ନେବ ନା ନାହିଁ ହଁ ପେଟ୍ରୋଲ୍ ଡିଜେଲ୍ ରେଟ୍ ବି ବଢ଼ା ବଢି ହେଲାଣି ଆଉ ଶହେ ଟଙ୍କା ଆସିକି ହେଲାଣି ଡିଜେଲ୍ ରେଟ୍ ଆଉ କିଲୋମିଟର୍ ବି ସେଇ ଦଶ ଯାଉଛି ନା ନାଇଁ ଆଉ ଏମିତି ହେଲା ବେଳକୁ ବହୁତ ଇଏ ହେଉଛି ଆଉ ଯାହା ଦେଖିକି ଗୋଟେ ଶହେ ଦୁଇଶହ ଯାହା କାଟିକି ଦେବ ଆଉ

ହଉ ଆସ ତୁମେ କଥାବାର୍ତ୍ତା ହେବା ଆଉ ବୁଲିବାକୁ କେଉଁ ଦିନ ଯିବେ ହଉ ଆସନ୍ତୁ ତା'ହେଲେ କାଲି ଆଡ଼କୁ ଆସନ୍ତୁ କଥାବାର୍ତ୍ତା ହେବା ରେଟ୍ ଫେଟେ ତୁଟାତୁଟି କରିବା ଆଉ

ହଁ ହଉ

ହଁ ହଉ ହଁ

ହଁ ହଉ